ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ଉନ୍ନତିକର କିନ୍ତୁ ସେଠାରେ ଭଲ ଭାବରେ ଆମର ଡେସ୍କ ଚେୟାର ବେଞ୍ଚ ନାହିଁ ସେଠାରେ ଫ୍ୟାନ ନାହିଁ ପ୍ରାୟ ସ୍କୁଲ ବନ୍ଦ ରହୁଛି ସ୍କୁଲରେ ଶିକ୍ଷକ ମଧ୍ୟ ବହୁତ ଶିକ୍ଷକ ବହୁତ କମ ଅଛନ୍ତି ଗୋଟିଏ ଶିକ୍ଷକ ପାଞ୍ଚ ପାଞ୍ଚଟା ଶ୍ରେଣୀରେ ପାଠ ପଢ଼ାଉଛନ୍ତି ଯାହାକି ଆମର ବହୁତ ଅସୁବିଧାର ସମ୍ମୁଖୀନ ପିଲାମାନେ ହେଉଛନ୍ତି ସେଥିପାଇଁକା ଆମେ ମୁଖ୍ୟ ଆହ୍ୱାନ ହେଉଛି ଆମର ସ୍କୁଲକୁ ଆମର ଶିକ୍ଷକ ଯୋଗାଇ ଦିଆଯାଉ ପିଲାମାନେ ଭଲ ପାଠ ପଢ଼ିକି ଉନ୍ନତି କରିବେ